ମୋର ପରିବାରରେ ଜଣେ ଭାଇ ଦୂରରେ ଅଛନ୍ତି ତ ମୋ ପାସୱାର୍ଡ଼ ମୋ ଆକାଉଣ୍ଟର ପାସୱାର୍ଡ଼ ଚେଞ୍ଜ ହେଯାଇଯିବା ସେକୁ ରିକଭର୍ କରବାର ଅଛି ତ ସେ ସେଟାକୁ କେମିତି କରିପାରିବି ତାହା ଦ୍ୱାରା ତାକୁ କ'ଣ ପଇସା ସେ ପାସୱାର୍ଡ଼ ଚେଞ୍ଜ ହେବା ଦ୍ୱାରା ତାକୁ ମୁଁ କିଛି ପଇସା ପଠାଇ ପାରୁନାହିଁ କି ତାକୁ ପଇସାର ଜରୁରତ ଅଛି ଯେ ପାସୱାର୍ଡ଼ ଯୋଗୁଁ ପାସୱାର୍ଡ଼ ଚେଞ୍ଜ ହେଇଯାଇଛି ବା କ'ଣ ଏକାଉଣ୍ଟରେ କିଛି ରିକଭର୍ କରବାର ଅଛି ସେ ସବୁ ଗୋଟେ ଷ୍ଟ୍ରଙ୍ଗ ପାସୱାର୍ଡ଼ କେମିତି କରିବି ସେ ଜାଣିଛି ବୋଲି ତାକୁ ପଚାରିକି କରିବି ବା ପଇସା କିଛି ସାହାଯ୍ୟ ଦରକାର ସେ କୋଟରୁ ନବ ସେଟା ପାଇଁ ମୋତେ ଦେବା ପଡ଼ବ ତ ଏକାଉଣ୍ଟ ରିକଭର୍ କରବାର ଅଛି ସେଟା କରାଯାଇ ନାହିଁ ତ ଚେଞ୍ଜ ହେଇଯାଏ ସେଟା କରିବା ପାଇଁ ଗୋଟେ ଷ୍ଟ୍ରଙ୍ଗ ପାସୱାର୍ଡ଼ କରିବା ପାଇଁ ପଡ଼ିବ ତା' କଲେ ଯାଇକି ତାକୁ ମୁଁ ପଇସା ପଠାଇ ପାରିଲେ ସେ କିଛି କାମରେ ଲଗାଇକି ତା'ର କିଛି ସାହାଯ୍ୟ ହେଇପାରିବ